ଚାରି ପାଞ୍ଚ ଦୁଇହଜାର କୋଡ଼ିଏ ତିନି ଛଅ ଦୁଇହଜାର ଏକୋଇଶ ତିନି ନଅ ଦୁଇହଜାର ବାଇଶ ପାଞ୍ଚ ଛଅ ଦୁଇହଜାର ତେଇଶ ଛଅ ଆଠ ଦୁଇହଜାର ଚବିଶ